ଓ ଭାଇ ତମର୍ନୁ ଇ ସାବୁନ୍ଟେ ନାଇଁ ନେଇଥିଲି କାଁ ହଁ ହୋ କାଲି ଦେଖତ କୁଡ଼େ ଟଙ୍କା ଦେଲି ଆଜି ଦୁଇ ଦିନ୍ ନୁହେଁ ମାଖେତାଲି ସରିଗଲାନ ସେଇଘାଏନ ସେ ପାଏନରେ ଭିଜାଲା ସୁରେନ ସରିଯାଉଛେ କାଣା କର୍ବ ଯେ କହତ ଏଁ ଫେପଲ୍ ଗଲା ଭଲ ବହର୍ତାଯେ କାଣା କର୍ବ ତ ତମେ ଲୁଭେ ନେଇଜ ବଏଲ ନେଇଗଲି ଦୁଇ ଦିନ୍ ନାଇଁ ମାଖ୍ଲି ଆର୍ ସରିଗଲାନ ଆଁ କେନ୍ତା କର୍ସିଁ ଇଛିନ୍କା ଫେନ୍ ଫେର୍ ଗୋଟେ ସାବୁନ୍ଟେ ଘିନିବାକେ ପଡ଼ୁଛେ ହଁ ଜଲ୍ଦି ସରିଯାଉଛେ ହୋ ପୁରା ମନ୍ ଫାଟିଗଲା ଦୁଇଦିନେ ସରିଗଲା ଯେନ୍ତା କୁଡ଼େ ଟଙ୍କା ଦେଇଚେଁ ନାଇଁ ସରେ ଏଁ ମନ୍ ଫାଟିଗଲା ହୋ ପୁରା